ଆଗକାଳରେ ଯେଉଁଟାକି ଚାଷ କାମ ପାଇଁ ଯେଉଁଟା ଆମ ବାପାମାନଙ୍କର ଅମଳରେ ଥିଲା ଲଙ୍ଗଳ ହଳ କଲେ ଚାଲୁଥିଲା ସେହି ଜିନିଷ୍ଟା ମାନେ ବହୁତ୍ ପୂର୍ବକାଳରୁ ଯେଉଁଟା ଚାଲିଥିଲା ବର୍ତ୍ତମାନ୍ ସେ ଜିନିଷ୍ଟା ମାନେ ଚାଷ କାମ ପାଇଁ ଏବେ ଆମ କାଳରେ ଯେଉଁଟା ଚାଲିଛି ଯେଉଁଟାକି ଟାକ୍ଟର୍ରେ ଚାଲିଛି ଯେଉଁଟା ମେଶିନାରୀ ଜିନିଷ ଏବେ ବହୁତ ଆମ କାଳରେ ଚାଲିଛି ଯେଉଁଟାକି ଏବେ ଧାନ ଅମଳ କଲେ ହାର୍ବେଷ୍ଟର୍ ଲାଗୁଛି ଟାକ୍ଟର୍ ଲାଗୁଛି ପ୍ରତ୍ୟେକ ଜିନିଷରେ ଏବେ ମେଶିନାରୀ ଚାଲିଲାଣି ଆଗ ପୂର୍ବରେ କ'ଣ ବାପାମାନଙ୍କ ଅମଳ ଥିଲା ଲଙ୍ଗଳ ଥିଲା ହଳ ଥିଲା ଯେଉଁଟାକି ହାତରେ ବି ନିଜେ କାଦୁଅ କରିକିନା ନିଜେ ପରିଣତ କରୁଥିଲେ ଏକ କାଇଁ ଲଙ୍ଗଳକୁ ଧରିକିନା ବହୁତ୍ ପରିଶ୍ରମ କରୁଥିଲେ ଏବେ ଆମ କାଳରେ କ'ଣ ହେଇଛି ଧାନ କାଟିବା ମେସିନ୍ ଆସିଲା ହାତରେ ଏବେ ଆଉ ଦାଆ ଧରିକିନା ଧାନ କାଟୁନାହାନ୍ତି ଲୋକେ ଆଉ ଏବେ କ'ଣ ହଉଛିକି ଆମେ ଡାଇରେକ୍ଟ ମିସିନ୍ରେ ହାରବେଷ୍ଟର୍ରେ କାଟୁଛୁ ଯେଉଁଟାକି ମେସିନ୍ ଡାଇରେକ୍ଟ ପୁରା କଟିଂ କରୁଛି କଟିଂ ମେସିନ୍ ଧାନ କଟା ମେସିନ୍ ଆସିଛି ଆଗ କାଳେ କ'ଣ ଥିଲା ଲୋକେ ଦାଆରେ କାଟୁଥିଲେ ଧାନ ଆଜିକାଲି କାଟୁ ନା ଆମ ଯୁଗରେ ହଉଛି ଆମ ଆମ ସ୍ ଏବେ ଚାଲିଛି ଆମର ଯେଉଁଟାକି ମିସିନାରୀରେ ଚାଲିଛି ଆମର ଆଉ କିଛି ଜିନିଷ ନାହିଁ